ବୌଦ୍ଧ ଜିଲ୍ଲାର୍ ସ୍ୱାସ୍ଥ୍ୟସେବା ବୋଇଲେ ବୌଦ୍ଧ ଜିଲ୍ଲାନେ ବହୁତ୍ ଗୁଡ଼େ ଛୋଟ୍ ଛୋଟ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଛି ବୌଦ୍ଧରେ ଗୋଟେ ବୌଦ୍ଧ ଚିକିତ୍ସାଲୟ ଅଛି ଯେନ୍ଟା କି ବଡ଼୍ ମେଡ଼ିକାଲ୍ ବୋଲି ଆମେ କହିସୁଁ ଆମର୍ ବୌଦ୍ଧ ଜିଲ୍ଲାର ତା ସାଙ୍ଗେ ସାଙ୍ଗେ କଣ୍ଟାମାଲ୍ ରେ ଗୋଟେ ଅଛି ହରଭଙ୍ଗାରେ ଗୋଟେ ଅଛି ହେଲେ ଏଇଟା ଛୋଟିଆ ଛୋଟିଆ ଟା ତାର୍ ସାଙ୍ଗେରେ ଆମର୍ ବୌଦ୍ଧରେ ବିଭିନ୍ନ ଆୟୁର୍ବେଦିକ୍ ଔଷଧାଳୟ ତା ଛଡ଼ା ଆୟୁର୍ବେଦିକ୍ ଡ଼ାକ୍ତରଖାନା ବି ଅଛି ଯେନ୍ଟା ଗୋଟେ ଆମର୍ ଦାହାରେ ବି ଅଛି ଆର୍ ଆମ ଦାହାରେ ଆୟୁର୍ବେଦିକ୍ ଚିକିତ୍ସାଳୟରେ ଯେନ୍ ଡ଼ାକ୍ତର୍ ଅଛନ୍ ସେ ସପ୍ତାହକ ଚାର୍ ଦିନ୍ ଆଏସନ୍ ଆର୍ ସେ ଚାର୍ ଦିନ୍ ଯାକ ବହୁତ୍ ଭିଡ଼୍ ହେଇସି